ହଁ ସାର୍ ହଁ ସାର୍ ହଁ ସାର୍ ଏବେ ମୋର ସବୁ ଠିକ୍ ଅଛି ସାର୍ ହଁ ସାର୍ ସବୁ ଭଲ୍ସେ ହୋଉଚି ସାର୍ ସବେ ସାଙ୍ଗମାନେ ସବେ ଆସୁଚନ୍ ଠିକ୍ ଟାଇମ୍ରେ ଠିକ୍ ଟାଇମ୍ରେ ଯାଉଛନ୍ ହୋଉ ସାର୍